ଭାଷାକୁ ନେଇ ଆମ ଲୋକମାନଙ୍କ ମଧ୍ୟରେ ଏକ ଭୁଲ ଧାରଣା ଓଡ଼ିଶାର ଲୋକମାନେ ଭାବୁଛନ୍ତି ଯେ ଅଧିକାଂଶ ଲୋକ ଭାବୁଛନ୍ତି ଯେ ଓଡ଼ିଆ ଭାଷା କେବଳ ମୂର୍ଖ ଗାଉଁଲି ଲୋକମାନେ କୁହନ୍ତି କିନ୍ତୁ ହିନ୍ଦୀ ଇଂଲିଶ ଯେଉଁମାନେ କହୁଛନ୍ତି ସେମାନେ ହେଉଛନ୍ତି ବହୁତ ଶିକ୍ଷିତ ବ୍ୟକ୍ତି ଜ୍ଞାନୀ ବ୍ୟକ୍ତି ଏପରି ଭାବି ଲୋକମାନେ ଓଡ଼ିଆ କହିବାକୁ ଚାହୁଁନାହାନ୍ତି ହିନ୍ଦୀ ଇଂରାଜୀ ଭଳି ଆମର ଅନ୍ୟ ଭାଷା ସବୁ କହିବାକୁ ଇଚ୍ଛା କରୁଛନ୍ତି ଓଡ଼ିଆ ଭାଷା କହିବାକୁ କେହି ମଧ୍ୟ ଚାହୁଁନାହାନ୍ତି ଏବଂ ଏହା ବ୍ୟତୀତ ସଂସ୍କୃତ କିମ୍ବା ଇଂରାଜୀ ଭାଷାକୁ ଛାଡ଼ିଦେଲେ ଅନ୍ୟ ଭାଷା ମଧ୍ୟ ଅଛି ଯେଉଁଟାକି ଆମ ଓଡ଼ିଆ ଭାଷାକୁ ଅନେକ ପ୍ରଭାବ ପକାଉଛି ଯେମିତିକି ହିନ୍ଦୀ ଉର୍ଦ୍ଦୁ ବଙ୍ଗାଳୀ ତେଲୁଗୁ ଏସବୁ ଭାଷା ମଧ୍ୟ ଆମ ଓଡ଼ିଆ ଭାଷା ଉପରେ ଅନେକ ପ୍ରଭାବ ପକାଉଛି ଆଜିକାଲି ବ୍ୟବସାୟ ନାଁରେ ଆମ ଓଡ଼ିଶାକୁ ଅନ୍ୟ ସହର ଅନ୍ୟ ଦେଶର ଲୋକମାନେ ଆସୁଛନ୍ତି ସେମାନେ ହିନ୍ଦୁ ତେଲୁଗୁ ବଙ୍ଗାଳୀ ଉର୍ଦ୍ଦୁ ହିନ୍ଦୀ ଏସବୁ ଭାଷା ସବୁ କହୁଛନ୍ତି ଏବଂ ତାଙ୍କ ଭାଷା ଆମେ ବୁଝିପାରୁନାହୁଁ କିମ୍ବା ଜାଣିପାରୁନାହୁଁ ସେଥିପାଇଁ ଆମେ ତାଙ୍କ ଭାଷା ଜାଣିବାକୁ ଇଚ୍ଛା ପ୍ରକାଶ କରୁଛୁ ଏବଂ ତାଙ୍କ ଭଳି କହିବାକୁ ଚାହୁଁଛୁ ତାଙ୍କ ଆସ୍ତେ ଆସ୍ତେ ତାଙ୍କ ଠୁ ଆମେ ତାଙ୍କ ଭାଷା ଶିଖିଯାଉଛୁ ଯାହାଫଳରେ ତାଙ୍କ ଭାଷା ତାଙ୍କ ଉର୍ଦ୍ଦୁ ବଙ୍ଗାଳୀ ତେଲୁଗୁ ହିନ୍ଦୀ ଏସବୁ ଭାଷାର ଉନ୍ନତି ଘଟୁଛି କିନ୍ତୁ ଆମେ ଓଡ଼ିଆକୁ ଭୁଲି ଯାଉଛୁ ଆମ ମାତୃଭାଷା ହେଉଛି ଓଡ଼ିଆ କିନ୍ତୁ ଆମର ମାତୃଭାଷାକୁ ଆମେ ଭୁଲି ଯାଇ ଅନ୍ୟ ସବୁ ଭାଷା ଶିଖିବାକୁ ଇଚ୍ଛା ପ୍ରକାଶ କରୁଛୁ ଆମ ଭାଷାରେ ଆମେ କହିବା ପାଇଁ ଚାହୁଁନାହୁଁ ଏକ ମୁଖ୍ୟ ମୁଖ୍ୟ ହେଉଛି ଆମ ଓଡ଼ିଶାର ପ୍ରତି ଗାଁ ଗାଁରେ ଭାଷା ଅଲଗା ଅଲଗା ରହିଛି ଯେମିତିକି ଆମ ଓଡ଼ିଶାର ମାତୃଭାଷା ଓଡ଼ିଆ କିନ୍ତୁ ପ୍ରତ୍ୟେକ ଜିଲ୍ଲାରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଅନ୍ୟ ଅନ୍ୟ ଭାଷା କୁହନ୍ତି ପ୍ରକୃତ ଓଡ଼ିଆ ଠାରୁ ଆମ ଜିଲ୍ଲା ଗୁଡ଼ିକ ଆମ ପ୍ରତି ଜିଲ୍ଲାରେ ଭାଷା ଗୁଡ଼ିକ ଟିକେ ଭିନ୍ନ ଭିନ୍ନ ପ୍ରକାର ଯେମିତିକି ବଲାଙ୍ଗୀର ଜିଲ୍ଲାରେ ଓଡ଼ିଆ ଭାଷାର ବ୍ୟବହାର ପ୍ରକୃତ ଓଡ଼ିଆ ଭାଷାରେ ବ୍ୟବହାର ହୋଇନଥାଏ ହୋଇନଥାଏ ସେଠିକାର ଶବ୍ଦରେ ନି ନାଁ ରେ ଏସବୁ ବ୍ୟବହାର କରାଯାଇଥାଏ କିନ୍ତୁ ସମ୍ବଲପୁରକୁ ଜିଲ୍ଲାକୁ ଯଦି ଆମେ ଯିବା ସେଠାରେ ଶବ୍ଦ ଗୁଡ଼ିକରେ ହଳନ୍ତ ଲଗାଇ କୁହାଯାଇଥାଏ ତାକୁ ଆମେ କୌଶଲି ଭାଷା ବା ସମ୍ବଲପୁରୀ ଭାଷା କହିଥାଉ କଟକକୁ ଗଲେ କଟକିଆ ଭାଷା ସେଠାରେ କୁହନ୍ତି ଆମର ଆଞ୍ଚଳିକ ଭାଷା ଗୁଡ଼ିକ ମଧ୍ୟ ଆମ ଓଡ଼ିଆ ଭାଷାକୁ ଅନେକ ପ୍ରଭାବିତ କରୁଛି ଆମ ଓଡ଼ିଶାର ଲୋକମାନେ ତାଙ୍କ ଆଞ୍ଚଳିକ ଭାଷାକୁ ବହୁତ ଭଲ ପାଉଛନ୍ତି ଏବଂ ଆଞ୍ଚଳିକ ଭାଷା ହିଁ କହୁଛନ୍ତି ଆଞ୍ଚଳିକ ଭାଷା ଭାଷାକୁ ଛାଡ଼ି ଓଡ଼ିଆ ଭାଷା ପ୍ରକୃତ ଓଡ଼ିଆ ଭାଷା କେହି କହୁନାହାନ୍ତି କିମ୍ବା ଶିଖୁନାହାନ୍ତି ଯଦି ଆମ ଓଡ଼ିଶାର ଲୋକମାନେ ଆମ ଆଞ୍ଚଳିକ ଭାଷା ନ କହି ଓଡ଼ିଆ ଭାଷା ଶିଖିବେ ଓଡ଼ିଆ ଭାଷା କହିବେ ଓଡ଼ିଆ ଭାଷା ବ୍ୟବହାର କରିବେ ତା'ହେଲେ ଆମ ଓଡ଼ିଆ ଭାଷାର ଉନ୍ନତି ହେବ ଏବଂ ବିକାଶ ମଧ୍ୟ ହୋଇପାରିବ ଆମେ ନିଜେ ଓଡ଼ିଆ କହିବା ପରେ ଆମର ନୂତନ ପିଢ଼ିକୁ ମଧ୍ୟ ଆମେ ଓଡ଼ିଆ ଭାଷାର ବ୍ୟବହାର ଶିଖାଇବା ଓଡ଼ିଆ ଭାଷା ବିଷୟରେ ତାଙ୍କୁ କହିବା ତା'ହେଲେ ସେମାନେ ମଧ୍ୟ ଓଡ଼ିଆ ଶିଖିବେ ଯାହାଫଳରେ ଆମ ଓଡ଼ିଆ ଭାଷା ଲୁଚି ନ ରହି ଦେଶ ବିଦେଶରେ ଓଡ଼ିଆ ଭାଷା ମଧ୍ୟ ପରିଚିତ ହେଇପାରିବ